ହଁ କିଏ କହୁଥିଲେ ହଁ ମୁଁ କହୁଛି ଆଜ୍ଞା ନମସ୍କାର କୁହନ୍ତୁ

ହଁ ଅଛି ଆଭେଲେବୁଲ୍ ଅଛି ଆପଣ କେଉଁ ପ୍ରକାର କେଉଁ ଭେରାଇଟିର ତ ମାନେ ଚାଉଳ ଏବେ ବଜାରକୁ ଆସୁଛି ଆପଣ ଉଷୁନା ଚାଉଳ କେ ଜି ପର୍ ପଚିଶ ଟଙ୍କାରୁ ତିରିଶ ପଚିଶ ଟଙ୍କାରୁ ଆରମ୍ଭ ହୋଇକି ମାନେ ସତୁରି ଅଶୀ ଟଙ୍କା ପର୍ଯ୍ୟନ୍ତ ରହୁଛି ସତୁରି ଅଶୀ ଟଙ୍କା ଆପଣ କେଉଁ ପ୍ରକାର ଚାଉଳଟାକୁ ନେବା ପାଇଁ ପସନ୍ଦ କରିବେ ପଚିଶ ତିରିଶ ଭିତରେ ବି ଅଛି ସତୁରି ଅଶୀ ଭିତରେ ବି ଅଛି ଆପଣ ଆଗେ ଦୋକାନକୁ ଆସନ୍ତୁ ତା'ପରେ ଦେଖନ୍ତୁ କେଉଁ ଚାଉଳଟା ଆପଣଙ୍କ ପାଇଁ ଭଲ ଲାଗୁଛି ମାନେ ଇଏ ତାକୁ ଆପଣ ଦେଖିକି ତାକୁ ନେଇପାରିବେ ଅରୁଆ ଆମର ବାସୁମତି ପାଇଁ ଖିରି ପାଇଁ ବାସୁମତି ଚାଉଳଟା କିଲୋ ପ୍ରତି ଅଛି ଶହେ ଟଙ୍କା ଅଛି ଆଉ ନର୍ମାଲ୍ ଆଉ ଅନ୍ୟ ଚାଉଳ ଚାଳିଶ ଟଙ୍କା ପଚାଶ ଟଙ୍କା ରାଇସ୍ ପାଇଁ ଚାଳିଶ ଟଙ୍କାରୁ ପଚାଶ ଟଙ୍କା ଭିତରେ ତା ଭିତରେ ପୁଣି ଭଲ ମାନେ ଅଛି ତା ଭିତରୁ ଆପଣ ବାଛିକି ନେଇପାରିବେ ଚାଉଳ ଆପଣ ସେ ପଚାଶ ଟଙ୍କାରୁ ଚାଳିଶ ଟଙ୍କା ଯଦି ଆପଣ କହିବେ ଯଦି ମୋଟା ଦରରେ ନେବେ ବସ୍ତାରେ ନେବେ ସବୁଠୁ କମ୍ ତ ଚାଳିଶ ରହୁଛି ଆପଣ ସେଇଟା ନିଅନ୍ତୁ ଆପଣଙ୍କ ଝିଅ ବାହାଗର ନା ତ ସେଇଟା ଭଲ ହୋଇପାରିବ ଖିରି ପାଇଁ ବସୁମତୀ ଚାଉଳ ଅଛି ତାଠୁ ଆଉ ଟିକିଏ ବି କମ୍ ରେଞ୍ଚ୍ର ଅଛି ସତୁରି ଟଙ୍କା ଅଶୀ ଟଙ୍କା ଆପଣ ଆଗେ ଦୋକାନକୁ ଆସନ୍ତୁ ଆସିଲା ପରେ ଦୁଇ ଚାରି ପ୍ରକାର ଚାଉଳ ଆପଣ ଦେଖିବେ ତା'ପରେ କେଉଁଟା ଆପଣଙ୍କ ପସନ୍ଦ ସେଇଟା ଆପଣ ନେବେ ହଁ ଭୁବନ କାଳୀ ବଜାର ପାଖରେ ନାଇଁ ପୁରା କାଳୀ ମନ୍ଦିର ସାମ୍ନାରେ ଅଛି ଦୋକାନଟା ଆପଣ ସେଇଠିକି ମାନେ ଲେଖାହେଇଛି ବି ସେଇଠି ମାନେ ଷ୍ଟୋର୍ର ନାଁ ଲେଖାହୋଇଛି ଆପଣ ଜାଣିପାରିବେ ହଁ ନାଇଁ ମୋର ପୁଅ ଦୁଇଟା ଅଛନ୍ତି କେତେବେଳେ ମୁଁ ବସେ କେତେବେଳେ ସେମାନେ ବି ବସନ୍ତି ଆପଣ ମୁଁ ଜଣେଇଦେବି ଆପଣ ଯଦି ଦୋକାନକୁ ଆସନ୍ତି ତା'ହେଲେ ମୁଁ ମୋ ପୁଅକୁ ଫୋନ୍ କରିକି ଜଣେଇଦେବି ଯେ ଏମିତି ନୂଆ କିଛି ଆସୁଛନ୍ତି ଗ୍ରାହକ ଆସୁଛନ୍ତି ତାଙ୍କ ସହିତ କଥା ହଁ କାଲି ମୁଁ ତ ରୁହେ ପ୍ରାୟ ଟାଇମ୍ ରୁହେ କୌଣସି ସୁବିଧା ଅସୁବିଧା ସମୟରେ ପୁଅ ଦୁଇ ଜଣ ଯାକ ରୁହନ୍ତି ତିନି ବର୍ଷ ଆମର କୁଇଣ୍ଟାଲ୍ ପ୍ରତି ପଚିଶଶହ ଟଙ୍କା ଏମିତି ରହୁଛି ଆପଣ ଯେଉଁ ପ୍ରକାର ନେବେ ମାନେ ଚାଉଳ ଅଛି ବିଭିନ୍ନପ୍ରକାର ଗୋଟେ ପଚିଶଶହ ରହୁଛି ଦୁଇ ହଜାର ରହୁଛି ଆପଣଙ୍କୁ ଯେଉଁଟା ଚାଳିଶ ଟଙ୍କା ହିସାବରେ ରହିଲା ସେଇଟା ଦୁଇ ହଜାର ରହୁଛି ଆଉ ସେଇଟା ଆସନ୍ତୁ ଆପଣଙ୍କର ଆର୍ଥିକ ସ୍ତିତି ଅନୁସାରେ ଆପଣ ନେବେ ସେଇଟା ଆପଣଙ୍କ ଉପରେ ସେଇଟା ନିର୍ଭର ଆପଣ ଆଗେ ଦୋକାନକୁ ଆସନ୍ତୁ ଦେଖନ୍ତୁ ମୁଁ ସକାଳ ନାଇଁ ସବୁବେଲେ ତ ରୁହେ ସତଟାରୁ ଗୋଟେ ପର୍ଯ୍ୟନ୍ତ ରହେ ତା'ପରେ ମଝିରେ ଦୁଇ ଘଣ୍ଟା ପରେ ତିନିଟାରୁ ଦୋକାନ ରାତି ଦଶ ପର୍ଯ୍ୟନ୍ତ ଖୋଲା ରୁହେ ଆପଣ ଯଦି ଆପଣଙ୍କର ନିହାତି ଆବଶ୍ୟକ ଆପଣ ଯେକୌଣସି ସମୟରେ ଫୋନ୍ କଲେ ବି ମୁଁ ଯାଇକି ଦୋକାନ ପାଖରେ ପହଞ୍ଚିଯିବି ମୋର ବଜାରରେ ନାଁ ଅଛି ମୋ ଚାଉଳରେ ପୋକ ଲାଗିବ ଭଲ ଚାଉଳ ମୋର ଆପଣ ଭୁବନ ଯେତେ ବୁଝିବେ ଯେତେ ଦୋକାନ ଅଛି ସବୁଠୁ ମୋ ଦୋକାନ ଚାଉଳ ସବୁଠୁ ଏରିଆରେ ଲୋକମାନେ ସବୁଠୁ ନିଅନ୍ତି ଆଉ ଆପଣ ଚାଉଳ ନେବେନା ପୋକରା ଚାଉଳ ଇଏ ଚାଉଳ ମୁଁ କ'ଣ ପୋକୋରା ଦେଇକି ଗ୍ରାହକମାନଙ୍କୁ ଠକିବା ଚକ୍କର୍ରେ ଅଛି କି ଯଦି ମୁଁ ଆଜି ଠକିଥାନ୍ତି ଏ ସ୍ତରରେ ଆସି ପହଞ୍ଚିନଥାନ୍ତି ହଉ ଆସନ୍ତୁ ଆଉ